ଯେକୌଣସି ଜାଗାକୁ ଗଲେ ଆମେ ପକେଟ୍ ମାର୍ରେ ପଇସା ଧରିକି ଯିବା ନିହାତି ଜରୁରୀ କାହିଁକି ନା ଯେକୌଣସି ଜାଗାକୁ ଯାଇକି ଆମେ ହୋଟେଲ୍ ଖାଇବା ନ ଖାଇଲେ କେମିତି ଯାଇପାରିବା ଖାଇକି ପକେଟ୍ ମାର୍ରେ ପଇସା ଧରିଥିଲେ ଯେକୌଣସି ହୋଟେଲ୍କୁ ଯାଇକି ବଲାଙ୍ଗୀରର ହୋଟେଲ୍ ଆଗଲପୁରର ଯେ ଲୋଇସି ଦ୍ୱାର ଯେକୌଣସି ଜାଗାକୁ ଗଲେ ବି ସେ ଯେକୌଣସି ହୋଟେଲ୍ରେ ବି ପଇସା ଧରିକି ଯାଇକି ପକେଟ୍ ମାର୍ରେ ମାନେ କ'ଣ ପକେଟ୍ ମାର୍ରେ ଧରି ଥିଲେ ପଇସା ହୋଟେଲ୍ ଖାଇପାରିବା ଚୋରି ଡକାୟତ ମାନେ ପକେଟ୍ ମାର୍ରୁୁ ଚୋରି କରି ନିଅନ୍ତି ସେଥିପାଇଁ ହୋଟେଲ୍କୁ ଗଲାବେଳେ ନିଜ ପକେଟ୍ ମାର୍ କୁ ଚେକିଙ୍ଗ କରିକି ଯିବା ଉଚିତ ଏବଂ ନିଜେ ସାବଧାନରେ ଥିବା ଉଚିତ୍ କାହିଁକିନା ନିଜ ପକେଟ୍ ମାର୍ରେ ମାନେ ଅନ୍ୟମନସ୍କ ରହି ଥିଲେ ଚୋର ଚୋରମାନେ କେତେବେଳେ ବୋହି ନିଅନ୍ତି ସେଇଟା ଜଣା ପଡ଼େ ନାହିଁ ସେଥିପାଇଁ ନିଜେ ଅନ୍ୟମନସ୍କ ନ ହୋଇ ନିଜେ ସେ ନିଜେ ଅନ୍ୟମନସ୍କ ନ ହୋଇ ସଚେତନ ଭାବରେ ଥିବା ନିହାତି ଜରୁରୀ ଏବଂ ଯେକୌଣସି ହୋଟେଲ୍କୁ ଗଲେ ପଇସା ପକେଟ୍ ମାର୍ରେ ରଖିଥିବା ନିହାତି ଜରୁରୀ କାହିଁକିନା ଆମେ ଯେକୌଣସି ଲିସା ହୋଟେଲ୍ ହଉ ଅନନ୍ତ ହୋଟେଲ୍ ହଉ ଏ କୌଣସି ନିର୍ଯା ନିର୍ଯାତନା ତରଫରୁ ଖାଇବାକୁ ଦେଇଥାନ୍ତି ନହେଲେ ନାହିଁ କାହିଁକିନା ପଇସା ଦେବେ ବା ତା'ପରେ ଖାଇବା ସେଥିପାଇଁ ପଇସା ଦେଇକି ଅନେକ ଗୁଡ଼ିଏ ଯେକୌଣସି ହୋଟେଲ୍ରେ ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ମାନେ କ'ଣ ଯେକୌଣସି ସମୋସା ହଉ ଚାଉଳ ବରା ହଉ ଏସବୁ ବିରି ବରା ହଉ ଏସବୁ ଖାଇପାରିବା କାହିଁକି ନା ପକେଟ୍ ମାର୍ରେ ପକେଟ୍ରେ ପଇସା ରଖିଥିଲେ ସିନା ପକେଟ୍ ମାର୍ରେ ସବୁବେଳେ ହିଁ ପଇସା ଥିବା ଥିବା ମାନେ କ'ଣ ଯେତେ ହଉ ଦଶ କୁଡ଼ିଏ ପାଞ୍ଚ ଯେତେ ବି ହଉ ନିଜ ପକେଟ୍ ମାର୍ରେ ରଖିଥିବା ନିହାତି ଜରୁରୀ ଆଉ ଅନ୍ୟ ଜାଗା କୁ ଗଲେ ତିନି ଚାରି ପାଞ୍ଚଶହ ହେତେ ଭିତରେ ହେ ଭିତରେ କ'ଣ ହେଇପାରିବ ଅନ୍ୟ ବେଶୀ ଦୂରକୁ ଗଲେ ଦୁଇହଜାର ହଜାର ଏମିତି ଧରିବାକୁ ପଡ଼ିଥିବ କାହିଁକିନା ଜାଗା ଦେଖିକି ପଇସା ଧରିବା ପକେଟ୍ ମାର୍ରେ ଏ ନିହାତି ଜରୁରୀ କାହିଁକି ନା ବେଶୀ ଦୂରକୁ ଗଲେ ବେଶୀ ଖାଇବାକୁ ପଡ଼ିବ ବେଶୀ ଖାଇବାକୁ ମାନେ କ'ଣ ଯେତେ ଭୋକ ପେଟ ଧରିବ ସେତେ ଖାଇବା ବେଶୀ ନୁହଁ ମ ସେଥିପାଇଁ ଜାଗା ଦେଖିକି ଖାଇବା ଆଉ ପକେଟ୍ ମାର୍ରେ ଥିଲେ ପଇସା ଆମ ଇଚ୍ଛା ହେଲେ ଯେତେବେଳେ ହଉ ଖାଇପାରିବା ନିଜ ଇଚ୍ଛା ବଳରେ ସେଥିପାଇଁ ଆମକୁ ନିଜ ପକେଟ୍ ମାର୍ରେ ନିଜେ ପଇସା ରଖିକି ହୋଟେଲ୍ରେ ଖାଇବାକୁ ପଡ଼ିବ